ଖେଳ ଏପରି ଏକ ଜିନିଷ ଯାହାକି ମଣିଷର ମାନସିକ ଚିନ୍ତା ଚାପ ଏବଂ ସବୁ ଦୁଃଖ କଷ୍ଟକୁ ମୁକ୍ତ କରିଦେଇଥାଏ ଖେଳକୁ ଆମେ ଏକ ଚାପ ମୁକ୍ତକାରୀ ମାଧ୍ୟମ କହିଲେ ମଧ୍ୟ